ମୁଁ କିଛି ହାତ ତିଆରି ଜିନିଷ କରିବାକୁ ମୋତେ ବହୁତ ଭଲ ଲାଗେ ମୋ ହାତରେ ତିଆରି କରିଥିବା ଜିନିଷ ମୋତେ ସବୁ ବହୁତ ଭଲ ଲାଗେ ଯେପରିକି ହାତରେ ତିଆରି କରିଥିବା ମାଟିର କଣ୍ଢେଇ କି ମାଟିର ଖେଳନା ହାତୀ କି ହେଉ କି ବାଘ ହେଉ କି ଘୋଡ଼ା ହେଉ ବିଭିନ୍ନ ବିଭିନ୍ନ ପ୍ରକାର ପଶୁପକ୍ଷୀ ହେଉ କି ପଶୁପକ୍ଷୀ ହୁଅନ୍ତୁ କି ଯାହା ବି ହେଉ ମୋତେ ବହୁତ ଭଲ ଲାଗେ ହାତରେ ତିଆରି କରିବାକୁ ବହୁତ ଭଲ ଲାଗେ ଯେପରି

ମୁଁ ସାଙ୍ଗମାନଙ୍କୁ ବି ମୋ ହାତରେ ତିଆରି କରି କରିକି ଜିନିଷ ତାଙ୍କୁ ସବୁ ଦିଏ ମାଟିର ଖେଳନା କଣ୍ଢେଇ ଚିତ୍ର ଗୋଟେ ପଶି ଗୋଟେ ପକ୍ଷୀ ଉଡ଼ୁଥିବାର ଚିତ୍ର ହେଉ କି ଗୋଟେ ସୂର୍ଯ୍ୟ ଚିତ୍ର ଏମିତି ସବୁ ବିଭିନ୍ନ ବିଭିନ୍ନ ପ୍ରକାର ଚିତ୍ର ମୁଁ କରିକି ମୋ ସାଙ୍ଗମାନଙ୍କୁ ଦିଏ ଆଉ ସାଙ୍ଗମାନେ ବି ମଧ୍ୟ ମୋ ଜନ୍ମଦିନରେ ବହୁତ ବହୁତ ଭଲ ସୁନ୍ଦର ଉପହାର ଦିଅନ୍ତି ଯେପରି ହାତରେ ତିଆରି ଜିନିଷ ମୋତେ ବହୁତ ଭଲ ଲାଗେ ସେଥିପାଇଁ ମୋ ସାଙ୍ଗମାନେ ବହୁତ ଭଲ ଉପହାର ମଧ୍ୟ ଦିଅନ୍ତି ତା ହାତରେ ତାଙ୍କ ନିଜର ହାତରେ ତିଆରି କରିକି ମୋତେ ବହୁତ ଭଲ ଉପହାର ଦିଅନ୍ତି କାହିଁକି କାହିଁକି ନା ମୋତେ କଳା ହେଉ କି ସୁନ୍ଦର ହେଉ ମୋତେ ପସନ୍ଦ ଲାଗେ ତ ସେଥିପାଇଁ ମୋତେ ସେ ହାତରେ କରିକି ମଧ୍ୟ ମୋତେ ଦିଅନ୍ତି ଏବଂ ମୁଁ ବି ତାଙ୍କୁ ତାଙ୍କ ଜନ୍ମଦିନରେ ହାତରେ ତିଆରି କରିକି ଖେଳନା ଚିତ୍ର ହେଉ କି ମାନେ ପଶୁପକ୍ଷୀର ଚିତ୍ର ହେଉ ମୋ ହାତରେ ତାଙ୍କୁ ତିଆରି କରିକି ଦିଏ ଏସବୁ ମୋତେ ହାତ ତିଆରି ଜିନିଷ ହାତରେ ତିଆରି କରିବାକୁ ମୋତେ ବହୁତ ପସନ୍ଦ ଲାଗେ